ଦିଦି ନମସ୍କାର କେବେ ଆସିଲ ଦିଦି ଆଜି ଆସିଛ ଦିଦି ହଁ ଦିଦି ମୋର ତ ନୂଆ ଏବେ ଟିଫିନ୍ ଷ୍ଟଲ୍ ଗୋଟେ ଦେଇଛି ଦେଖ କରୋନା ଫରୋନା ଯେତେବେଳେ ସବୁ ହେଲା କିଛି ତ ନାହିଁ ଏବେ ଟିଫନ୍ ଷ୍ଟଲ୍ ନୂଆ କରି ଗୋଟେ ଦେଇଛି ତୁମେ ଆସିବ ଦିଦି ଯେତେବେଳେ ଆସିବ ବୁଲିବୁଲା ଆସିଲେ ବି ନେବ ବରା ଯେତିକି ଚାଲିଛି ଆମର ଦେଖୁଛ ମାର୍କେଟରେ ଚାଲିଛି ବରା ଗୋଟେକୁ ପାଞ୍ଚ ଟଙ୍କା ଲେଖା ଏମିତି ଦିଆ ହେଉଛି ଏମିତି ବିକ୍ରି ହେଉଛି ଆଉ ବାଙ୍ଗଲୋରରୁ ଦିଦି କେବେ ଆସିଲ ଆଚ୍ଛା ଆଉ ଭାଇ ଭଲ ଯେଉଁ ଆମର ଛୁଆ ପିଲା ଭଲ ସବୁ ଲକ୍ଷ୍ମୀ ପୂଜା ଦେଖି ଆସିଥିଲ ନା କ'ଣ ଦିଦି ଏଇନା ରହିବ ରହିବ କେତେ ଦିନ ଦିଦି ଆଉ ଦୁଇ ତିନି ଦିନ ରହିକି ଲକ୍ଷ୍ମୀ ପୂଜା ସରିଲା ପଳାଇବ ଆଉ ଦିଦି ବାଙ୍ଗଲୋରରେ ମୋ ପାଇଁ ଗୋଟେ କାମଟେ ଦେଖିଦିଅ ଯାହା ଯାହା ହେଇ ପାରିବ କାମ କହିଲେ ମୁଁ ତ ଟିଫନ୍ ଷ୍ଟଲ୍ ବାଲା ଦିଦି ଦେଖୁଛ କାମ କରୁଛି ଯାହା ଗୋଟେ ଯୋଗାଡ଼ କରି ପାରିବ କାମ ଆଉ କେବେ ଆସିବ ବୁଲି ବୁଲାକିନା ଯିବ କ'ଣ କ'ଣ ଖାଇବ ଦଦି ଅର୍ଡ଼ର ଟିକେ ଦେଇଥିବ ମୋତେ ଦେଇ ଦେବ ଆଉ ଆସିଲେ ଆଉ ଆମର ତ ରେ ସବୁ ହେଉଛି ଯାହା ଯାହା ଦରକାର ତୁମେ ଅର୍ଡ଼ର ଦେଲେ ସବୁ ମିଳିଯିବ ଆଉ କିନ୍ତୁ ଯଦି ଆମର ଅର୍ଡ଼ର ଦେଲେ ସବୁ ଗରମ ଗରମ ଜିନିଷ ବାସି ଜିନିଷ କିଛି ନୁହେଁ